ଯୋଗ ଏକ କେବଳ ଏକ ପ୍ରକାର ବ୍ୟାୟାମ ନୁହେଁ ସେ ଯୋଗ ଅନେକ ଅସୁବିଧାରୁ ଆମକୁ ଅନେକ ଏକ ରୋଗର ଚିକିତ୍ସା ହେଉଛି ଯୋଗ ଯୋଗ ଯୋଗ ଆମର ଶରୀରକୁ ସୁସ୍ଥ ରଖେ ମନକୁ ସୁସ୍ଥ ରଖେ ଅନେକ ପ୍ରକାର ରୋଗର ମଧ୍ୟ ସଲ୍ୟୁସନ୍ ହେଉଛି ଯୋଗ